ଆଜ୍ଞା ଏ ମାଛ ଆଣି ପରା ଯିବିପରା ବା ତମେ ଯିବକି ହଉ ହଉ ହଉ ଆସଲୋ ଶୀଘ୍ର ଆମରି ପହଞ୍ଚିଲେ ମୋ ମଉସା ମାଉସୀ ହଁ ସିଏ ମାଛ ନହେନେ ଭାତ ଖାଆନ୍ତିନି ମାଛ କେତେ କିଲୋ ଆଣିମି ଭାବୁଛୁ ପାଞ୍ଚ କିଲୋ ଖଣ୍ଡେ ଆଣିମି ମୁଁ ବି ମୁଁ ବି ଟିକିଏ ଖାଇମି ଆଉ ସେମାନେ ସବୁ ଖାଇବେନା ଭଜା ହେବ ଝୁଳ ହେବ ଚଡ଼ଚଡ଼ି ହେବ

କିସ ମାଛ ସେଠି ପଡ଼ି ଯାଇଥିବ ଦେଖିବା ଚାଲୁନା ଦେଖିବା କିସ ଆସ ଆସ ଶୀଘ୍ର ଆସ ସରିଯିବ ମାଛ ହଁ ମାଗୁର ମାଛ ମାଗୁର ମାଛ ମୁଁ ଭାବୁଚି ମାଗୁର ଆଣିମି ମାଗୁର ଆଣିନେ ଆମ୍ବୁଲ ଦେଇକି ଝୁଳକରିବା ଟିକିଏ ସୋରିଷ ଅଁ ଟି ଟିକିଏ ସୋରିଷ ଆଉ ଜିରା ବାଟି ଦେବା ତ ଆଉ ପିଆଜ ଦେଇକି ପିଆଜ ଟିକିଏ ଛେଞ୍ଚିଦେବା କଞ୍ଚାଲଙ୍କା କଞ୍ଚାଲଙ୍କା ଟିକିଏ ପକେଇଦେବା ତା'ପରେ ତ ଝୁଳ ଦେଇକି ତ ଭାତ ଉଡ଼ିବ ଆଉ ମଉସା ମାଉସୀ କଇବେ କିସ ହେଇଛି ବଢ଼ିଆ ହେଇଛିନା ଆଉ ହଁ ଖୁସିରେ ପରା ଖାଇକିନା ହାତ ଚାଟିକି ଖାଇବେ ଦେଖିବ ଆ ଆସ ଆସ ଆସ

ସତ କଥାନା ତ ତମେ ହେ ଜାଣିଛନା ତମେ କିସ ମାଛ ଆଣିବ ଲୋ ପୂହୁଣା ନେଇଆସ ମୁଁ ଯଦି ମାଗୁର ଆଣିମି ମୁଁ ଯଦି ମାଗୁର ଆଣିମି ଚିଙ୍ଗିଡ଼ି ମାଛ ଆଣିବା ଚିଙ୍ଗିଡ଼ି ମାଛ କିଛି ଆଣିବା ଆଉ ହଁ ହଁ ତମେ ବି ଭଜା ଝୁଳ ଯାହା କରିବା

ତମର କେତେ ପଇସା ଆଣିଛକି କି ତମ ପାଖରେ କେତେ ଟଙ୍କା ଅଛି ଏଁ ଅ ମୋର ଯଦି ନହେବ ମୋତେ ଦୁଇଶହ ଟଙ୍କା ଦେବନା ନହେନେ ଶହେଟଙ୍କା ଦେବ ହଉ ମୁଁ ତମକୁ ପରେ ଦେଇ ଦେବିନିନା ହଁ ମୁଁ ତମକୁ ପରେ ଦେଇଦେମି ଘର ପାଖରେ ହଉ ଆଉ ଚାଲ ଚାଲ ହଉ କେତେବେଳେ ବା ହଁ ପରା ତମ ଝୁଲାଟା ଆଣିଛନା ମାଛ ଝୁଲାଟା ହଁ କି ମାଛ ନେବା ଏମାନେ ମାଛଟା ବଞ୍ଚିଥିବ ନା ତା'ର ମରିଯାଇଥିବ ଦେଖିବା ଚାଲନା ହୁଁ ତ ଯଦି ବଞ୍ଚିଥିବ ମାଛ ସେ ମାଛଟା ଟିକିଏ ରେଟ୍ ହେବନି ନା ହୁଁ ହଉ ମୋର ଯଦି ସଟ୍ ପଡ଼େ ତମେ ମୋତେ ଦେବ ଆଉ ଶହେ ଦୁଇଶହ ଖଣ୍ଡେ ଦେବ ମୋତେ ଜାଣିଛନା ମୁଁ ତମକୁ ପରେ କେତେବେଳେ ଫେରେଇ ଦେମି ହଁ

ଆଉ ଦ୍ୱିପହରେ ହଁ ଦ୍ୱିପହରେ ବି ଖାଇବା ଦ୍ୱିପହରେ ବି ଖାଇଦେବା ରାତିକି ରଖିଦେବା ହଁ ରାତିକି ରଖିଦେବା ଯାହା ବଳିବ ଆଉ ହଁ ଯଦି ମଉସା ମାଉସୀ ଯଦି ଗଲେ ତ ଗଲେ ନ ଗଲେ ତ ଆମେ ଖାଇବା ଛେଛେଡ଼ା କରିଦେବ ହଁ ହଁ ଘାଣ୍ଟ କରିଦେବା ଛେଛେଡ଼ା ହଁ ପୁଇ ପୁଇ ଆଣିବା ହଁ ହଁ ପୁଇ ମାଛ ଛେଛେଡ଼ା ହେବ ଆଉ ହଉ ହଉ କିସ ମାଛ ହଉ ଚାଲ ଚାଲ ଶୀଘ୍ର ଆସଲୋ ଶୀଘ୍ର ଆସ ଚାଲ ଚାଲ ଶୀଘ୍ର